ଖେଳଗୁଡ଼ିକ ଲୋକମାନଙ୍କ ପାଇଁ ଏକ ଚାପ ବା ଆନନ୍ଦରେ ଆଦାନ ପ୍ରଦାନ କରିପାରିବ ଯେମିତିକି ଯେତେବେଳେ କଉ ଗ୍ରାମରେ ଏକ କ୍ରିକେଟ୍ର ଟୁର୍ନାମେଣ୍ଟ ହୋଇଥାଏ ମାନେ ଟୁର୍ନାମେଣ୍ଟ ହୋଇଥାଏ ଯେତେବେଳେ ପ୍ରଥମ ବ୍ୟାଟ୍ର ମାନେ ଯିଏ ଫାର୍ଷ୍ଟ ଟାଇମ୍ ଯିଏ ବ୍ୟାଟିଙ୍ଗ୍ କରୁଥିଲେ ଯଉ ଟିମ୍ ସେ ଯେତିକି ରନ୍ ବନେଇକି ଆଉଟ୍ ହୋଇଥାଏ କିମ୍ବା ଓଭର୍ ସରିଥାଏ ତା'ପରେ ସେକଣ୍ଡ ଟିମ୍ ଆସିଥାଏ ବ୍ୟାଟିଙ୍ଗ୍ କରିବାକୁ ସିଏ ବି ଯେତେବେଳେ ବ୍ୟାଟିଙ୍ଗ୍ କରେ ଲାଷ୍ଟ୍ ତେଣୁ ଯେତେବେଳେ ଟକ୍କର୍ ଦିଆଦିଇ ଚାଲିବ ଯେତେବେଳେ ବହୁତ ଇଣ୍ଟରେଷ୍ଟିଙ୍ଗ ଲାଗିବ ଲୋକମାନଙ୍କୁ ମଧ୍ୟ ମାନେ ଆଶ୍ଚର୍ଯ୍ୟ ମାନେ ଚକିତ କରି ରଖିଥିବ ମାନେ କିଏ ଜିତିବ କିଏ ହାରିବ ଯେତେବେଳେ ଯିଏ ଜିତିଥାଏ ବହୁତ ଆନନ୍ଦଦାୟକ ହୋଇଥାଏ ଓ ମାନେ ବହୁତ ଇଣ୍ଟରେଷ୍ଟିଙ୍ଗ ବି ଲାଗିଥାଏ ଆଉ ଲୋକମାନେ ବି ନିଜ ନିଜ ଭିତରେ ଆନନ୍ଦଦାୟକ ହୋଇଥାନ୍ତି ଆଉ ଯିଏ ଯେତେବେଳେ ଯଉ ଟିମ୍ ଛକା ଚଉକା ଏଇଗୁଡ଼ା ମାରିଥାଏ ଲୋକମାନେ ବି ବହୁତ ଚିଅର୍ କରିକି ବହୁତ ଆନନ୍ଦଦାୟକ ସ୍ଥାନ ପ୍ରଦାନ କରିଥାନ୍ତି ଏହିପରି ସବୁ ଖେଳଗୁଡ଼ିକ ଏହିପରି ଲୋକମାନଙ୍କ ପାଇଁ ଚାପମୁକ୍ତକାରୀ ଏବଂ ଆନନ୍ଦଦାୟକ ପ୍ରଦାନ କରେ